ଆଜିକାଲି ଆଉଟ୍ଡ଼ୋର୍ରେ ଖେଲୁଥିବା ଖେଲ ହେଉଛି ଖୁଟି ବାଡ଼ି ପିଲାମାନେ ଖୁଟି ବାଡ଼ିରେ ବ୍ୟସ୍ତ ପୁରୁଣା ଖେଲ ତାକୁ ନୂଆ କରି ଖେଲିବାକୁ ଆରମ୍ଭ କରିଛନ୍ତି ଏବଂ ଫୁଟ୍ବଲ୍ ମଧ୍ୟ ଖେଲୁଛନ୍ତି ଫୁଟ୍ବଲ୍ ଖେଳିବା ଦ୍ୱାରା ପିଲାମାନେ ତାହାର ଅର୍ଥ ହେଉଛି ପାଣି ବର୍ଷା ସିଜନ୍ରେ ଶୀତ ମାସରେ ପଡ଼ିଆରେ ଯାଇ ଖାଲି ଘୋଷାରି ହେଉଛନ୍ତି ଏବଂ କ୍ରିକେଟ୍ କ୍ରିକେଟ୍ ହେଉଛି ବେଷ୍ଟ୍ ଖେଲ ଯାହାଫଲରେ ସେମାନେ କ୍ରିକେଟ୍ ଖେଲିକରି କିଛିଟା ମାଇଣ୍ଡ୍ ଫ୍ରେଶ୍ ମଧ୍ୟ କରୁଛନ୍ତି ଏବଂ ଆଜିକାଲି ୱେବ୍ସାଇଟ୍ରେ ଚାଲିଛି କ୍ୟାରୋମ୍ ଖେଲ କ୍ୟାରୋମ୍ ଖେଲ ଏବଂ ଲୁଡୁ ମଧ୍ୟ ଖେଲୁଛନ୍ତି ଏବଂ ଚେସ୍ ଖେଲୁଛନ୍ତି ରମି ମଧ୍ୟ ଖେଲୁଛନ୍ତି ଅନ୍ୟାନ୍ୟ ଖେଳ ଯାହା ଅଛି ତାହା ଖେଲୁଛନ୍ତି ଆଉ ଲୋକପ୍ରିୟ ଖେଲ ଯାହା ହେବା କଥା ସେମାନେ ଖାଲି ବ୍ୟବସାୟ ଭିତରେ ଖେଲୁଛନ୍ତି ଆଉ ବାକି ରହିଲା କ୍ରିକେଟ୍ ଫ୍ୟାସନ୍ ହୋଇଯାଇଛି ଆଉ